ସବୁବେଳେ ବାଇକ୍ରେ ଲମ୍ବା ଭ୍ରମଣ କରିବା ସମୟରେ ଯଥେଷ୍ଟ ପରିମାଣର ପାଣି ପିଇବା ସହ ନିଜ ଶରୀରକୁ ସତେଜ ରଖିଲା ଭଳିଆ ଖାଦ୍ୟ ଖାଇବା ଦରକାର ଯେପରିକି ତରଭୁଜ କାକୁଡ଼ି ପଇଡ଼ ପାଣି ଯାହାଦ୍ୱାରା ଆମକୁ ହାଲୁକା ଖାଦ୍ୟ ଖାଇବା ଦ୍ୱାରା ସତେଜ ଏବଂ ବାଇକ୍ ଚଲାଇବା ପାଇଁ ଉତ୍ସାହିତ ଲାଗିଥାଏ ବାଇକ୍ ଚଲାଇବା ସମୟରେ ମୁଁ କୌଣସି ଯନ୍ତ୍ରଣା ଅନୁଭବ କରିନଥାଏ କାରଣ ବାଇକ୍ ଚଲାଇଲେ ମୋତେ ଅନେକ ଆନନ୍ଦ ଅନୁଭବ ହୋଇଥାଏ ଏବଂ ମୋର କାନ୍ଧ କି ପିଠିରେ କୌଣସି ଯନ୍ତ୍ରଣା ଅନୁଭବ ହୋଇନଥାଏ ମୁଁ ବାଇକ୍ର ଗତି ଏବଂ ଆଗରୁ ଆସୁଥିବା ପବନକୁ ସବୁବେଳେ ଅନୁଭବ କରି ଅତ୍ୟଧିକ ଆନନ୍ଦ ହୋଇଥାଏ